ମୁଁ ଗାର୍ନିୟର କ୍ରିମ୍ ପ୍ରକୃତି ବିହାରର ପୂର୍ବୀ ଲେଡିସ୍ କର୍ଣ୍ଣରରୁ କିଣିଛି ଏହାର ଦାମ୍ ପଞ୍ଚଷଠି ଟଙ୍କା ଏହାର ବଡ଼ ସାଇଜ୍ ଦୁଇଶହ ପଚାଶ ଟଙ୍କାରେ ମିଳୁଛି ଏହିଟା ଭଲ କାମ ଦେଉଛି ଦିନକୁ ଦୁଇଥର ସକାଳେ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କଲେ ମୁହଁ ସଫା ରହିବ ବୋଲି ମୋ ଦିଦି ମତେ କହିଥିଲା ତେଣୁ ମୁଁ ଏହା କିଣିକି ଆଣିଛି ଆଉ ଏହା ତେଲିଆ ଚର୍ମ ପାଇଁ ବହୁତ ଉପଯୋଗୀ ବୋଲି କହିଥିଲା